ବିଭିନ୍ନ ଋତୁରେ ଭିନ୍ନ ଭିନ୍ନ ଚାଷ କରାଯାଏ ସବୁ ଋତୁରେ ସମାନ ଫସଲ କରାଯାଏ ନାହିଁ ତେଣୁକରି ପାଣିପାଗ ଫସଲ ଉପରେ ବହୁତ ପ୍ରଭାବିତ କର କରାଯାଇଥାଏ ଯେପରିକି ଧାନଚାଷ ବର୍ଷା ଋତୁରେ କରାଯାଇଥାଏ ଏହା କେବେ ଗ୍ରୀଷ୍ମ ଋତୁରେ ହୋଇପାରିବ ନାହିଁ ଅଧିକାଂଶ ଫସଲରେ ଫୁଲର ଫଳର କିମ୍ବା କଅଁଳିଆ ପତ୍ରରେ ପୋକ ହେଇଥାଏ ସେହିପରି ପୋକ ସବୁଙ୍କୁ ନଷ୍ଟ କରିବାପାଇଁ ବିଭିନ୍ନ ପ୍ରକାରର ପୋକମରା ଔଷଧ ପକା ଯାଇଥାଏ ଏହାଛଡ଼ା ଫସଲ ମଝିରେ ହେଉଥିବା ଅନାବନା ଘାସ ବାଳୁଙ୍ଗା ଇତ୍ୟାଦିକୁ ଉପାଡ଼ି ଦିଆଯାଏ ଏସବୁ କରିବା ଦ୍ୱାରା ଫସଲ ଭଲ ହେଇଥାଏ ତେଣୁ ଫସଲକୁ ପ୍ରଭାବିତ କରୁଥିବା କାରଣ ଗୁଡ଼ିକ ପରିଚାଳନା ଯୋଗ୍ୟ